ସାଧାରଣତଃ ଆଗକାଳରେ ମହିଳାମାନେ ଘର ବାହାରକୁ ବାହାରିବା ବହୁତ କଷ୍ଟକର ହୋଇପଡ଼ୁଥିଲା ସେଥିପାଇଁ ମହିଳାମାନେ ସବୁବେଳେ ଘରେ ରୋଷେଇ କରିବା ବ୍ୟତୀତ କିମ୍ବା କାହା ରୋଷେଇ କାମରେ ସବୁବେଳେ ପ୍ରାୟତଃ ନିଯୁକ୍ତ ରହୁଥିଲେ ତା'ସହିତ ବାହାରକୁ ସେମାନେ ବାହାରି ପାରୁନଥିଲେ କିନ୍ତୁ ଦିନକୁ ଦିନ ଯୁଗ ଯେତେବେଳେ ବଦଳିଲା ସେତେବେଳେ ମହିଳାମାନେ ବର୍ତ୍ତମାନ ବଜାର ଘାଟ ବୁଲିବା କିମ୍ବା ପାଠ ସାଠ ପଢ଼ିବା ପାଠ ସାଠ ପଢ଼ିକି ଚାକିରି କରିବା ବର୍ତ୍ତମାନ ମଧ୍ୟ ମହିଳାମାନେ ଯାଇକି ମଧ୍ୟ ଚନ୍ଦ୍ରପୃଷ୍ଠରେ ପହଁଞ୍ଚିବାକୁ ମଧ୍ୟ ପଛଉନାହାନ୍ତି ମାନେ ବିଭିନ୍ନ ପ୍ରକାର ମହିଳାମାନେ ସେମାନେ ମଧ୍ୟ ହେଲିକ୍ୟାପ୍ଟର ଏରୋପ୍ଲେନ ମଧ୍ୟ ଚଲେଇଲେଣି ସେଥିପାଇଁ ମହିଳାମାନଙ୍କ କ୍ଷେତ୍ରରେ ବହୁତ ପ୍ରକାରର ପରିବର୍ତ୍ତନ ଏବେ ଦେଖାଦେଇଛି